ଯାଜପୁର ଜିଲ୍ଲାର ଲୋକପ୍ରିୟ ଖେଳ କହିଲେ ସାଧାରଣତଃ ଆମେ ବୁଝିଥାଉ କ୍ରିକେଟ୍ ଫୁଟବଲ୍ ଭଲିବଲ୍ ଆଉ ତା'ସହିତ ବାଗୁଡ଼ି ଏଇସବୁ ଖେଳ ଗୁଡ଼ିକ ଯାଜପୁର ଜିଲ୍ଲାରେ ବହୁତ ଭଲ ଭାବରେ ଲୋକ ପିଲାମାନେ ଖେଳିଥାନ୍ତି ତା' ସହିତ ମନୋରଞ୍ଜନ ମୁତାବକ ଭାବରେ ଆମର ଯାଜପୁରର ସବୁଠାରୁ ବହୁତ ଭଲ ଭାବରେ ପାଳନ କରାଯାଏ ହୋଲି ହୋଲି ଟାଇମରେ ବୋଧେ ସାରା ଓଡ଼ିଶାରେ ଯେମିତିକା ବିମାନ ଠାକୁରଙ୍କର ତିଆରି ହୁଏ ରାଧାକୃଷ୍ଣଙ୍କର ବିମାନ ତିଆରି ହୁଏ ଯାଜପୁର ଜିଲ୍ଲାର ବହୁତ ବଡ଼ ବଡ଼ ବିମାନ ଏଠି ଦେଖିବାକୁ ମିଳିଥାଏ ଆଉ ଯୋଉଁଟାକି ଓଡ଼ିଶାରେ ଆଉ କୋଉଁ ଜାଗା ମିଳେ ମାନେ ଦେଖାଯାଏନି ଆଉ ସେଇ ଟାଇମରେ ପ୍ରାୟ ପ୍ରତ୍ୟେକ ଦିନ ସାତ ଦିନ ଆଠ ଦିନ ଧରିକି ଆମର ପ୍ରାୟତଃ ସବୁ ବଡ଼ ବଡ଼ ଜାଗାରେ ମେଳନ ହୋଇଥାଏ ସେଠିକୁ ବହୁତ ବିମାନ ଆସିଥାନ୍ତି ଆଉ ଲୋକମାନଙ୍କର ବହୁତ ଗୋଟିଏ ବଡ଼ ସମାଗମ ହୋଇଥାଏ ସେଠି ଆଉ ବହୁତ ପ୍ରକାର ଦୋକାନ ବସିଥାନ୍ତି ଯାହା ଲୋକ ଦେଖିବାକୁ ସେଇଟାକୁ ପସନ୍ଦ କରିଥାନ୍ତି